ମଣି ମନୁଷ୍ୟ ଏକ ସାମାଜିକ ପ୍ରାଣୀ ତେଣୁ ମନୁଷ୍ୟକୁ ଶିକ୍ଷା ଗ୍ରହଣ କରିବା ନିହାତି ଆବଶ୍ୟକ ଶିକ୍ଷା ଗ୍ରହଣ କରିବା ଦ୍ଵାରା ସେ ନିଜ ପରିବାର ନିଜର ଆଖପାଖ ଲୋକମାନଙ୍କୁ ମଧ୍ୟ ଶିକ୍ଷିତ କରାଇପାରିବ ଶିକ୍ଷା ଗ୍ରହଣ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଯାହାଦ୍ୱାରା ସେ ଶିକ୍ଷା ନିଜେ ଗ୍ରହଣ କରିଥାଏ ଏବଂ ସେ ନିଜେ ଭଲ ହେବା ଦ୍ଵାରା ସହିତ ଅନ୍ୟମାନଙ୍କୁ ମଧ୍ୟ ମଧ୍ୟ ଭଲ ମନ୍ୟୁଷ୍ୟ ହେବା ପାଇଁ ସାହାଯ୍ୟ କରିଥାଏ ନିଜ ଜୀବିକା ଅର୍ଜନରେ ମଧ୍ୟ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଶିକ୍ଷା ଏମିତି ଏକ ଶିକ୍ଷା ଏମିତି ଏକ ଅଂଶ ଜୀବନର ଯାହାଦ୍ୱାରା ମନୁଷ୍ୟ ନିଜର ବିବେକରେ ଉତ୍ତମ ଆଣିପାରିବ ଭଲ ମଣିଷ ହେବା ଗୋଟିଏ ମନୁଷ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା